ଆମ ଗ୍ରାମରେ ମୁଖ୍ୟତଃ ଫୁଟବଲ ଖେଳ ବହୁତ ଭଲ ଭାବରେ ପ୍ରଚଳିତ ଆମ ଗ୍ରାମରେ ଫୁଟବଲ ଖେଳାଳି ବଳବାନ୍ ହୋଇଥାନ୍ତି ଗ୍ରାମରେ ବହୁତ ଲୋକ ଦେଖିବାକୁ ଆସନ୍ତି ଖେଳ ଖେଳିଲେ ଆମ ଦେହ ଓ ମନ ପ୍ରାଣ ବହୁତ ଭଲ ରହିଥାଏ ଆକର୍ଶିତ ହୋଇଥାଏ ଆଉ ଯେଉଁ ଲୋକମାନେ ଦେଖନ୍ତି ତାଙ୍କ ମନ ବହୁତ ଭଲ କେମିତି ଖେଳାଯାଏ କେମିତି କ'ଣ କରେ ସବୁ ଦେଖିବାକୁ ଆସିଥାନ୍ତି ଆଉ ସେ ଖେଳ ଦେଖିଲେ ବହୁତ ମନ ଶାନ୍ତିମିଳେ ମୋ ଦୁର୍ବଳତାର ବହୁତ ଆକର୍ଷିତ ହୋଇଥାଏ ଏବଂ ବହୁତ ଜିନିଷ ହୋଇଥାଏ ଏଇଟା ହେବା ଦ୍ୱାରା ଆମକୁ ଆମେ ଖେଳିଲେ ଫୁଟବଲ ବହୁତ ତାଙ୍କୁ ଭଲ ଲାଗେ ଫୁଟବଲ ଖେଳିଲେ ମନ କିମ୍ବା ଦେହ ଭଲ ରହିଥାଏ ଆଉ ଲୋକମାନେବି ଆକର୍ଷିତ ହୋଇଥାନ୍ତି